ସାର୍ ନମସ୍କାର ଆମ ପିଲା ଦୁଇଜଣ ଆପଣଙ୍କ ପାଖକୁ ନାଚ ଶିଖିବାକୁ ଯାଉଛନ୍ତି ଆଗକୁ ପର୍ବ ଆସୁଛି ସେଇ ଫଙ୍କସନ୍ରେ ଆପଣ ଭଲଭାବରେ ତାଙ୍କୁ ଟିକିଏ ଶିଖାଇବେ ବଡ଼ପୁଅଟି ଶିଖୁଛି ସାନ ଝିଅଟି ଜମା ନାଚିପାରୁନାହିଁ କି ବୋଲି ପାରୁନାହିଁ ତାକୁ ଟିକିଏ ଧ୍ୟାନଦେବେ ଆଗକୁ ଯେମିତି ଭାଇ ଭଉଣୀ ଦୁଇଜଣଯାକ ବି ଭଲ ନାଚିବେ ଓ ଗାଇବେ ମୁଁ ତ ସବୁବେଳେ ଘର କାମରେ ବ୍ୟସ୍ତ ପିଲାମାନଙ୍କ କଥା ଟିକିଏ ବୁଝିବାକୁ ଅବହେଳା କରୁଛି ଆପଣ ଟିକିଏ ଭାଇ ଭଉଣୀ ଦୁଇଜଣଙ୍କୁ ଧ୍ୟାନ ଦେଲେ ଅଧିକ ସମୟ ତାଙ୍କୁ ଟିକିଏ ଦିଅନ୍ତୁ ଓଡ଼ିଶୀ ନୃତ୍ୟ ଝିଅଟି ନାଚି ପାରୁନାହିଁ ଆପଣ ଝିଅଟିକୁ ଟିକିଏ ଭଲରେ ଓଡ଼ିଶୀ ଶିଖାନ୍ତୁ ଝିଅ ଛୁଆଟା ଓଡ଼ିଶୀ ଶିଖିଲେ ନାଁ ରଖିବ ଆଉ ସେଗୁଡ଼ିକ ଫଙ୍କସନ୍ରେ ଭଲ ନାଚିବ ଓଡ଼ିଶୀ ଏବେ ଯେଉଁ ଫଙ୍କସନ୍ ଆସୁଛି ଏଇଟା କେଉଁ ତାରିଖରେ ପଡ଼ିବ ଆପଣ ପିଲାମାନଙ୍କୁ ନେଇକି ସେଠାକୁ ଯିବେ କେତେଟାରେ ପରିବେଷଣ ହେବ ପିଲାଙ୍କର କିଛି ଅସୁବିଧା ହେବନି ଯିବା ଆସିବାରେ ପ୍ରଥମ ହେଲେ କ'ଣ ପ୍ରାଇଜ୍ ମିଳିବ ଜିଲ୍ଲା ସ୍ତରୀୟ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ହେବକି ମୋ ପିଲା ଦୁଇଜଣଙ୍କୁ ଭଲସେ ନାଚ ଗୀତ ଶିଖାଇଦେବେ ରଖୁଛି